ହେଲୋ ନମସ୍କାର

କ'ଣ କୁହନ୍ତୁ

ରେଟ ଲିଷ୍ଟ ନେଇଆସ କଷ୍ଟମ ଇଏଟା ବେଶୀ କଷ୍ଟଲି ହେଲେ ତା'ର ରେଟ୍ ଅଲଗା ଅଛି ଯଦି ସେ କମ ଇଏରେ ରେଞ୍ଜ ନେଲେ ତା'ର କମ ରେଟ ଅଛି ଆପଣ କେଉଁ ଭଳିଆ ଆଜ୍ଞା ଆପଣ ସେଇ ଶହେ ଉପରେ ନେଲେ ସେଇ ଇଏଟା ଭଲ ପଡ଼ୁଛି ସେଇଟା ନିଅନ୍ତୁ ଦେଢ଼ଶହ ଟଙ୍କା ଅଛି ଗୋଟେ ତା'ର

ପାଉଁଜି ଆଜ୍ଞା ଆଉ ନୂପୁର ଇଏର ଅଛି ସେଇଟାକୁ ନେଇକି ଯିବେ ଆଉ ସେଇଟା ଶହେ କୋଡ଼ିଏ ଅଛି ଆପଣ ଶହେ ଟଙ୍କା ଦେବେ ଆଉ ପରୀ ଇଏର ଆଉ ବାର୍ଥଡେଟାର ସେଇ ପରୀ ଇଏର ନେଇଯା ପରୀ ଷ୍ଟାଇଲର ସେଇଟା ଭଲ ଲାଗିବ ଆଉ ଏ ତ ଅଛି ଷାଠିଏ ଟଙ୍କା ଅଛି ଦଶ ଟଙ୍କା କାଟି ଆପଣ ଦେଇଦେବେ ପଚାଶ ଟଙ୍କା ଆଉ ଚୁଡ଼ି ସେଟ୍ ଚୁଡ଼ି ନେଇଯିବେ ଆଉ ସେଟ୍ ଚୁଡ଼ି ଷାଠିଏ ଟଙ୍କିଆ ଅଛି ଗୋଟେ ଶହେ କେତେ ଟଙ୍କା ଆପଣ ଯେଉଁଟା ଚାହିଁବେ ସେଇଟାକୁ ନେବେ ଆଉ

ପାଉଁଜି ଗଜରା ହଁ ହଁ ହଁ ବେଲୁନ ଅଛି

ହଁ ଠିକ ଅଛି

ହଉ ଠିକ ଅଛି ଆଉ ହଉ ଠିକ ଅଛି